ଆଜିକାଲି ସବୁ ଯେଉଁ ବାଇକ ସବୁ ଚଳାଉଛନ୍ତି କିଛି ନୀତିନିୟମ ମାନୁନାହାନ୍ତି ବାଇକ ଏତେ ସ୍ପିଡ଼ ରେ ଚଳାଉଛନ୍ତି ଯେ ଯାହା ନାହିଁ ତା ଦେହରେ ବି ଧକ୍କା ହୋଇଯାଉଛି ଆଉ ବହୁ ପୁଅମାନେ ମଦ ପିଇକି ପୁରା ଗାଡ଼ି ଚଳାଉଛନ୍ତି ଯେ କେଉଁ ପଟେ ଡାହାଣ ବାମ ବି ଜାଣିପାରୁନାହାନ୍ତି ପ୍ରତେକ ଷ୍ଟପେଜ ରେ ଯଦି ସିସି କ୍ୟାମେରା ଲଗାନ୍ତେ ତାହେଲେ ସେମାନଙ୍କୁ ଧରିପାରନ୍ତେ ଏବଂ ତାଙ୍କୁ ଶାସନ କରି ହୋଇପାରନ୍ତା ନହେଲେ ସେମାନେ ବହୁତ ସେ ନିଜେ ହଇରାଣ ହେବେ ସମସ୍ତଙ୍କୁ ବି ହଇରାଣ କରୁଛନ୍ତି